ଏଇଟା ଏବେ ତ ଛଅ ଦିନ ହେଲା ଆଣିଥିଲି ସାର୍ଟଟା କିନ୍ତୁ ପସନ୍ଦ ଦେଖିକି ଆଣିଥିଲି ସିନା ହେଲେ ଭଲ ପଡ଼ିଲା ନାହିଁ ତା'ର ଯେତେବେଳେ ଧୋଇଦେଲି ରଙ୍ଗଟା ଧୋଇ ହୋଇଗଲା ଏହାର କପଡ଼ାଟା ପୂରା ବାଜେ କପଡ଼ାଟା ପୁରୁଣା କପଡ଼ା ବୋଧହୁଏ ଭଲ ହେଲାନାହିଁ ଦେଖୁନ ତା' ସିଲେଇଗୁଡ଼ିକ ଫାଡ଼ି ଯାଉଛି ତା' ଯେତିକି ପଇସା ଦେଇଥିଲି କିଛି କାମ ଦେଲାନାହିଁ ଅଯଥା ମୋର ପଇସା ବେକାରରେ ଗଲା